ଓଡ଼ିଶାର ଲୋକେ ଅନେକ ଗୁଡ଼ିଏ ଧାର୍ମିକ ପରମ୍ପରାକୁ ମାନିଥାନ୍ତି କାହିଁକି ନା ଆମର ଯେଉଁ ଓଡ଼ିଶାରେ ଲୋକମାନେ ଅଛନ୍ତି ଅନେକ ପ୍ରକାରର ଲୋକ ଅଛନ୍ତି ତ ସେମାନେ ନିଜ ନିଜର ଧର୍ମ ବା ଯାହା ରହିଛି ଖ୍ରୀଷ୍ଟିଆନ୍ ହିନ୍ଦୁସ୍ତାନ ଯାହା ଆମର ହିନ୍ଦୁ ରହିଛି ଆମର ସେମାନେ କ'ଣ ନିଜ ନିଜ ଭାଷା ବା ନିଜ ନିଜ ଯାହା ରହିଛି ଧାର୍ମିକ ପରମ୍ପରା ସେମାନେ ନିଜ ନିଜ ଧାର୍ମିକ ପରମ୍ପରାକୁ ବହୁତ ଭଲ ଭାବରେ ମାନିଥାନ୍ତି ଏବଂ ଭଲ ଭାବରେ ତାହାକୁ ସଫଳ କରିବା ପାଇଁ ପ୍ରଚେଷ୍ଟିତ ମଧ୍ୟ ଏବଂ ଏହି ଯେଉଁ ଆମର ଭାଇ ଭାଇ ଚାରା ଅଛି ତାହା କେମିତି ଆଗାମୀ କାଲିରେ ବହୁତ ସଫଳ ହେବ ବା ସମସ୍ତେ ମିଳିମିଶି କେମିତି ରହିବା ସେଥିପାଇଁ ସମସ୍ତେ ବିଶ୍ୱାସ କରନ୍ତି ଏବଂ ଆମର ଯାହା ବିି ରହିଛି ଆମର ଯାହା ବିି ଆମର ଯାତ୍ରା ହଉଛି ବା ପର୍ବପର୍ବାଣି ଯାହା ହଉଛି ସମସ୍ତେ ମିଳିମିଶି ରହିଥାନ୍ତୁ ଏବଂ ସମସ୍ତେ ମିଳିମିଶି ପ୍ରାର୍ଥନା କରନ୍ତି ଏବଂ ସମସ୍ତ ଯାହା ବି ରହିଛିି ସମସ୍ତେ ମିଳିମିଶିକି କରନ୍ତି